ଯଦି ମୋତେ ସୁଯୋଗ ମିଳେ କେବେ କୌଣସି ଜାଗାକୁ ଯିବାକୁ ତା'ହେଲେ ମୁଁ ପୁରୀ ଯିବାକୁ ଚାହିଁବି କାହିଁକି ନା ଯେହେତୁ ମୁଁ ଓଡ଼ିଆ ଓଡ଼ିଶା ଆମର ଶ୍ରୀ ଜଗନ୍ନାଥଙ୍କ ପାଇଁ ଗର୍ବିତ ଆମ ମହାପ୍ରଭୁ ହେଉଛନ୍ତି ଜଗନ୍ନାଥ ତେଣୁ ମୋତେ ପୁରୀ ଯାଇ ବଡ଼ଦାଣ୍ଡରେ ଚାଲି ଚାଲି ଯିବାକୁ ବହୁତ ଭଲ ଲାଗେ ଏବଂ ଆମର ଯେଉଁ ଜଗନ୍ନାଥଙ୍କର ଯେଉଁ ଅବଢ଼ା ରହୁଛି ଛପନ ପ୍ରକାରର ଖାଦ୍ୟ ପ୍ରତିଦିନ ଆମ ଜଗନ୍ନାଥଙ୍କୁ ଦିଆଯାଇଥାଏ ଏବଂ ସେ ଅବଢ଼ାରେ ଯେଉଁ ତୃପ୍ତି ଓ ଟଙ୍କ ତୋରାଣି ପିଇବାକୁ ମୋତେ ବହୁତ ଭଲ ଲାଗେ ତେଣୁ ମୋତେ ଯେବେ ସୁଯୋଗ ମିଳିବ ମୁଁ ନିଶ୍ଚିତ ପ୍ରଥମେ ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯିବି